ଆମ ଭାରତ ଦେଶରେ ନୃତ୍ୟଶିଳ୍ପୀମାନଙ୍କୁ ବହୁତ ସମ୍ମାନ ଦେଇଥାଉ ଆଉ ସେମାନେ ସମ୍ମାନ ମିଳେ ବି ଦିଆଯାଇଥାଏ ସେମାନେ ବହୁତ ତାଙ୍କ ପ୍ରତିଭା ଦେଖେଇଥାନ୍ତି ଆଉ ବାହାର ଦେଶକୁ ଯାଇକରି ବି ତାଙ୍କ ପ୍ରତିଭା ଦେଖାନ୍ତି ଆଉ ସବୁ ଦେଶ ତୁଳନାରେ ଆମ ଭାରତ ଦେଶରେ ନୃତ୍ୟଶିଳ୍ପୀମାନ ବହୁତୁ ଭଲ ଆଉ ଏବେ ତ ଆଧୁନିକ ଯୁଗ ଏବେ ଆଧୁନିକ ଗୀତରେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ସେହି ଗୀତଗୁଡ଼ିକ ହିଁ ଭଲ ଲାଗୁଛି ଆଉ ସେଇ ତ ଏବେ ଚାଲିଛି ସେ ତ